ହଁ ମୁଁ ମୁଁ ମୋବାଇଲ୍ରେ ନ୍ୟୂଜ୍ଫିଡ଼୍ ପଢ଼େ ଏ ଯେମିତି ହେଉଛି ଓ ଟି ଭି ଏନ ଡ଼ି ଟି ଭି ଟ୍ୱେଣ୍ଟିଫୋର୍ ଏକ୍ସ ସେଭେନ୍ ଆଜ୍ତକ୍ ଟାଇମ୍ସ୍ ଅଫ୍ ଇଣ୍ଡିଆ ଆଉ ବି ବି ସି ଏପରି ଚ୍ୟାନେଲ୍ର ମୁଁ ସଦସ୍ୟତା ଅଟେ ଏଠାରେ ବହୁତ ଭଲ ଭଲ ଅପଡ଼େଟ୍ ଆସେ ଯେମିତି ନିଉଜ୍ ଅପଡ଼େଟ୍ ହଉ କି କେଉଁ ଏକ୍ଜାମ୍ର ରେଜଲ୍ଟ ରେଜଲ୍ଟ ବାହାରିବ କେବେ ତାହାର ତାରିଖ ଆଉ ଯେମିତି ଇଲେକ୍ସନ୍ ବିଷୟରେ ଥାଏ କି କେଉଁ ରାଜ୍ୟରେ ଏ କି କିଏ ଜିତିଲା କିଏ ହାରିଲା ତା' ବିଷୟରେ ଅପଡ଼େଟ୍ ସବୁବେଳେ ରହିଥାଏ ଆଉ ଯେମିତି ଦୁର୍ବିପାକ ଦୁର୍ବିପାକ ଭୂମିକମ୍ପ ଭୂମିକମ୍ପ କେଉଁଠାରେ ହେଲା ସେ ବିଷୟରେ ଆଉ ରୋଡ଼୍ ଆକ୍ସିଡ଼େଣ୍ଟ୍ କେଉଁଠି ବସ୍ ଆକ୍ସିଡ଼େଣ୍ଟ୍ ହଉ କି କିଏ କେଉଁଠାରେ କାହାର ଉଁ କେଉଁଠାରେ ମର୍ଡ଼ର୍ ହେଲା ଏପରି ଏପରି ଅନେକ ଅନେକ ନ୍ୟୁଜ୍ର ନ୍ୟୁଜ୍ ବିଷୟରେ ଜାଣିବାପାଇଁ ମୁଁ ଏଇ ଚ୍ୟାନେଲ୍ର ସଦସ୍ୟତା ରହିଛି